ପ୍ରକୃତରେ ଆମେ ଯେତେବେଳେ ଜନ୍ମ ହେଉ ସେତେବେଳେ ବି ଆମର ଗୋଟେ ମା' ଲାଙ୍ଗୁଏଜ୍ ଥାଏ ବା ମଦର୍ ଲାଙ୍ଗୁଏଜ୍ ଥାଏ ଯେଉଁଟା ଯେଉଁଥିରେକି ଆମେ ଓଡ଼ିଆ ଭାଷା କହୁ ତ ମା' ମା' ଠାରୁ ଯେଉଁ ଭାଷା ଶିଖୁ ସେଇଟା ପୁଣି ପ୍ରଥମେ ସ୍କୁଲ୍କୁ ଯାଉ ସ୍କୁଲ୍ରେ ଓଡ଼ିଆ ଭାଷା ଶିଖାହୁଏ ଓଡ଼ିଆ ଭାଷା ଶିଖିଲା ପରେ ଆମେ ଯେତେବେଳେ ବଡ଼ ହେଉ ଧିରେଧିରେ ଆମର ଅଫିସ୍ ଯେକୌଣସି ଆମର ଇଣ୍ଟର୍ଭ୍ୟୁ ହେଉ ଯେକୌଣସି ଅଫିସ୍କୁ ଯାଉ ସେଇଠି ଓଡ଼ିଆ ଭାଷା ୟୁଜ୍ ହୁଏ ଆଜିକା ଡେଟ୍ରେ ପ୍ରାୟତଃ ଇଂରାଜୀ ବା ଇଂଲିଶ୍ ମାଧ୍ୟମରେ ଯେକୌଣସି ଜିନଷ ମଧ୍ୟ ୟୁଜ୍ ହେଉଛି ତ ସେଥିପାଇଁ ବୋଲି ଆମର ଓଡ଼ିଆ ଲାଙ୍ଗୁଏଜ୍ ପ୍ରତି ସ୍କୁଲ୍ ବା ପ୍ରତି କଲେଜ୍ରେ ଓଡ଼ିଆ ଲାଙ୍ଗୁଏଜ୍ ପ୍ରଥମେ ରଖିବା ଦରକାର ଯଦି ଆମେ ଓଡ଼ିଆ ଲାଙ୍ଗୁଏଜ୍ ପ୍ରଥମେ ରଖିବା ତ ଆମର ଓଡ଼ିଆ ଓଡ଼ିଆ ଭାଷାର ବିକଶିତ ହୁଏ ହେବ ଏବଂ ପ୍ରତି ଅଫିସ୍ ବା ପ୍ରତି ଘରେ ଘରେ ଡେଲି ଯଦି ଓଡ଼ିଆ ଭାଷା କହିବା ତ ଓଡ଼ିଆ କଥା କହିବା ତ ଆମ ଓଡ଼ିଆ ଲାଙ୍ଗୁଏଜ୍ର ବିକଶିତ ହେବ ଏବଂ ଆମେ ନିଜକୁ ଓଡ଼ିଆ ବୋଲି ଗର୍ବିତ କରିବା ଏବଂ ପ୍ରତି ସାଙ୍ଗସାଥିମାନଙ୍କ ସାଙ୍ଗରେ ଯେଉଁ ହିନ୍ଦୀ ଭାଷା ଏବଂ ଇଂଲିଶ୍ ଭାଷାରେ କଥା ହେଉଛୁ ସେଇଟା ଯଦି କମ୍ କରିବା ତ ତା'ହେଲେ ଆମର ଓଡ଼ିଆ ଭାଷାର ବିକଶିତ ହେଇପାରିବ